ଆମ ବଗିଚାରେ ମୋ ବାପାଙ୍କର ଟିକେ ଆଗ୍ରହ ଅଛି ବଗିଚା କାମରେ ସିଏ ସକାଳ ହେଲେ ଉଠିବେ ଫାଉଡ଼ା ଧରିକି ବିଲ ତାଷ ହାଣିବେ ତାକୁ କିଆରୀ ଛନ୍ଦିବେ ଖତ ନେଇକି ଦେବେ ତା'ପରେ ମଞ୍ଜି ନେଇକି ବୁଣା ବୁଣି କରିବେ ବୁଣାବୁଣି କରି ସାରିକି ସେ ଆସିବେ ଘରକୁ ଆସିବେ ପୁଣି ଯିବେ ପାଣି ତେଣ୍ଡାରେ ପାଣି ବୋହିବେ ପାଣି ପକାଇକି ତାକୁ ଗଛ ପତ୍ରକୁ ଭଲ ଘାସ ଉପାଡ଼ିବେ ଘାସ ଘୁସି ନିକେୟୀ ନୁକାଇକି ଆସନ୍ତି ରାତି ବେଳକୁ